ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଆମ ଘରେ ଆମର ଗୋଟେ ଚୁଲିଟେ ଥିଲା ଛୋଟ ଘରଟେ ଥିଲା ସେ ଘର ଭିତରେ ଆମେ ବାସନ ରଖୁଥିଲୁ ତା' ଭିତରେ ଆମର ଶିଳ ଥିଲା ବାଟିବା ପାଇଁ ସେ ଯେଉଁ ଅନ୍ୟାନ୍ୟ ଜିନିଷ ମଧ୍ୟ ଥିଲା କିନ୍ତୁ ମୁଁ ଯେବେ ଏବେ ଆମ ରୋଷେଇ ଘରକୁ ଯାଉଛି ସେତେବେଳେ ଆମ ଘରେ ଗ୍ୟାସ୍ ଚୁଲା ଅଛି ମିକ୍ସଚର୍ ଗ୍ରାଇଣ୍ଡର୍ ଅଛି ହିଟର୍ ଅଛି ତ ଆମକୁ ଏବେ ବୈଦ୍ୟୁତିକ ଜିନିଷ ଏବେ ସବୁ ମିଳିଯାଉଛି ତ ଆମେ ଆଉ ସେ ଚୁଲି କି ଶିଳ ଏମାନଙ୍କୁ କିଛି ବି ଆମେ ଆଉ ବ୍ୟବହାର କରୁନାହିଁ ତଥାପି ବି ବହୁତ ଭଲ ଲାଗେ ଦେଖିଲେ କି ଆମେ ଏତେ ଉନ୍ନତି କରିସାରିଲେଣି ଫିରଭି ଆମର ସେଇ ପୁରୁଣା ଦିନମାନଙ୍କୁ ଆମେ ମନେ ପକେଇ ଭାବିଲେ ସେ ସବୁ ବହୁତ ଅକୁହା କଥା ଭଳି ଲାଗେ